ହଁ ଆଜ୍ଞା କୁହ କିଏ କହୁଛ ହଁ ନମସ୍କାର କିଏ କହୁଛ କ'ଣ କହିଲ ଆହୁରି ଗୋଟେ ଥର କୁହ ବୁଝିପାରିଲି ନାହିଁ ହଉ ଦେଶୀ ମେଡ଼ିସିନ୍ ଖାଉଛ ନା କେମିତି ହଉ ଖାଲି ଡକ୍ଟର୍ ପାଖକୁ ଆସ ହେଲେ ମେଡ଼ିକାଲ୍ ଷ୍ଟୋର୍ରେ ମିଳିବ ସେଇଟା ଯାକ ତୁମେ ଯିବ ସେଇଠି କିଣିବ ଆଉ କହିବ ତାଙ୍କ ମାନଙ୍କୁ ଯେ ମୋତେ ପେଟ କାଟୁଛି ସେଇଟା କହିବ ତୁମର କ'ଣ କ'ଣ ବଥା ହେଉଛି ସେଇଟା ମାନେ ଆପଣ ତାଙ୍କୁ କହି ଦେବ ସେଇଠି ମେଡ଼ିସିନ୍ ମିଳିବ ହଁ କେତେ ଦିନ ହେଲା ଯେ

ହଉ ପେଟ କାଟୁଛି ହେଲେ ତେଲିଆ ଜିନିଷ ଟିକିଏ ଖାଇବା କମ୍ କର ହେଲେ କାଲିକୁ ଆସ ହେଲେ ମୋର ପାଖରେ ଦଶଟାରେ ଷ୍ଟୋର୍ଟା ଖୋଲିବ ମୁଁ ମେଡ଼ିସନ୍ ଦେବି ହଉ ହେବ ହଉ ଆଧାର କାର୍ଡ଼୍ଟା ନେଇକି ଆସିଥିବ